ମୋର ସବୁଠାରୁ ଭଲ ଆଉ ପ୍ରି ପ୍ରିୟ ଗେମ୍ ହେଉଛି ବ୍ୟାଡ଼ମିଣ୍ଟନ୍ କାହିଁକି ନା ମୋତେ ସେ ବହୁତ ଭଲଲାଗେ ଖେଳିବା ପାଇଁ ଆଉ କାହିଁକି ନା ମୋର ଗୋଟେ ଇଚ୍ଛା ଅଛି ଯେ ମୁଁ ଗୋଟେ ବଡ଼ ପ୍ଲେୟାର୍ଟେ ହେବି ସେ ବ୍ୟାଡମିଣ୍ଟନ୍ ଖେଳି ଖେଳିକା କାହିଁକି ନା ମୋତେ ବହୁତ ଭଲ ଲାଗେ ସେ ଗେମ୍ଟା ଏମିତିରେ ତ ସବୁ ଗେମ୍ ଭଲ ସବୁଠି ମାନେ ଲାଭ ଅଛି ବଡ଼ିଟା ବି ସୁସ୍ଥ ରହିବ ଗେମ୍ ଖେଳିଲେ କିନ୍ତୁ ମୋତେ ସେଇଟା ହିଁ ବହୁତ ଭଲ ଲାଗେ

ବହୁତ ଟ୍ରଫି ବି ଆଣିଛି ସେଥିରେ ତ ସେଥିପାଇଁ ମୋର ଆଗ୍ରହ ବହୁତ ବଢ଼ିଲା ସେହି ଗେମ୍ରେ ଆଉ ମୁଁ ବି ବହୁତ ଭଲ ଖେଳି ପାରୁଛି ମୁଁ ନିଜେ ଜାଣୁଛି ଯେ ମୁଁ ଭଲ ଖେଳି ପାରୁଛି ହେଲେ ଅନ୍ୟମାନେ କ'ଣ କହୁଥିବେ ମୁଁ ସେଇଟା ଜାଣିନି ହେଲେ ମୋତେ ସେ ଗେମ୍ଟା ବହୁତ୍ ହି ଭଲ ଲାଗେ ଆଉ ସେ ଗେମ୍ ଖେଳିବା ଦ୍ୱାରା ମୋର ହେଲ୍ଥଟା ବଡ଼ି ମୋର ଏସବୁ ସୁସ୍ଥ ରହେ ତା ଦ୍ୱାରା ମୋ ଟ୍ୟାଲେଣ୍ଟ୍ ବି ବଢ଼େ କାହିଁକି ନା କେବଳ ପାଠ ପଢ଼ିବା ତ ଆବଶ୍ୟକ ନାହିଁ ନା ଖେଳରେ ବି କିଛିଟା ସମୟ ଦେବା ଉଚିତ୍ ତ ମୁଁ ସେହି ଖେଳରେ ସମୟ ଦେଇ ଦେଇ ମୁଁ ବହୁତ ଭଲ ଖେଳୁଛି ଆଗକୁ ବି ବହୁତ ଇଚ୍ଛା ଅଛି ଯେ ୱାର୍ଲ୍ଡ ୱାର୍ଲ୍ଡରେ ମାନେ ଯାଇକି ଖେଳିବା ପାଇଁ ତ ମୋତେ ସେ ଗେମ୍ଟା ବହୁତ ହି ଭଲ ଲାଗେ